ମୁଁ ଅନେକ ପ୍ରକାର ମାଛ ଖାଇଥାଏ ସେଥିମଧ୍ୟରୁ ମୋର ବହୁତ ପସନ୍ଦ ରୋହି ମାଛ ଏହା ଅତ୍ୟନ୍ତ ସୁସ୍ୱାଦୁ ତେଣୁ ଆମ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ମାଛ ଖାଇଥାଆନ୍ତି ଯଥା ରୋହି ଭାକୁର ଇଲିସି ଇତ୍ୟାଦି ମାଛ ଖାଇବା ଦ୍ୱାରା ସେମାନେ ମଧ୍ୟ ସୁସ୍ଵାଦୁ ଲାଭ କରନ୍ତି ତେଣୁ ମାଛ ଏକ ସୁସ୍ୱାଦୁ ଖାଦ୍ୟ